ସାଧାରଣତଃ ଆଜି ପାଇଁ ଆଜିକାଲି ଯୁଗରେ ଦେଖିବାକୁ ଗଲେ ବହୁତ ଲୋକମାନେ ଟାଉନ୍ରେ ଯେଉଁମାନେ ରହନ୍ତି ସହରାଞ୍ଚଳରେ ଯେଉଁ ଲୋକମାନେ ପ୍ରେସର୍ କୁକର୍ରେ ରନ୍ଧା ରନ୍ଧି କରି ଖାଆନ୍ତି କିନ୍ତୁ ମୁଁ ମଧ୍ୟ ଖାଇଛି ପ୍ରେସର୍ କୁକର୍ରେ ହେଲେ ଆପଣ ଖୋଲା ପାତ୍ରରେ ଯେଉଁ ରାନ୍ଧିବାକୁ ଆପଣ କେବେ ଗାଁକୁ ଯାଇଥିବେ ବୁଲିବା ପାଇଁ ନିଜ ମାମୁଁ ଘର ହଉ ନା ଗୋଟେ ରେଲେଟିଭ୍ ଯିଏ ଥିବେ ତାଙ୍କ ଘରକୁ ଯାଇଥିବେ ସେଥିରେ ବି ଆପଣଙ୍କୁ ଖୋଲା ପାତ୍ରରେ ରନ୍ଧା ଖାଇବା ପାଇଁ ମିଳିବ ଏବଂ ଆପଣ ପୁରା ଖାଇଲେ ଜାଣିପାରିବେ ପ୍ରେସର୍ କୁକର୍ରେ ଯେଉଁ ରନ୍ଧା ହେଉଛି ତା'ର ଟେଷ୍ଟ ଆଉ ଯେଉଁ ପାତ୍ରରେ ରନ୍ଧା ହେଉଛି ଖୋଲା ପାତ୍ରରେ ତା'ର ଟେଷ୍ଟ ବହୁତ ଜମିନ ଆସମାନର ଫରକ ଅଛି କାରଣ ଏଥିରେ ଆପଣ ଗାଁରେ ଦେଖିବେ ଚୁଲିରେ ରନ୍ଧା ହେଉଛି ସେ ସବୁ ଗ୍ୟାସରେ ରନ୍ଧା ହେଉଛି ତ ଓବିଓସ୍ଲି ପୁରା ଡିଫରେନ୍ସ ଅଛି ଏବଂ ଏବେ ସେମିତି ବି ନାହିଁ ଯେ ପ୍ରେସର୍ କୁକର୍ରେ କିଛି ରନ୍ଧା ହେଉନି ହଁ ରନ୍ଧା ହେଉଛି ଏବେ ଗୋଟେ ଘରେ ଯେମିତିକା ଆମିଷ ଫାମିଷ ହେଇଛି ତ ପ୍ରାୟ ଘରେ ପ୍ରେସର୍ କୁକର୍ରେ ରାନ୍ଧନ୍ତି ଜଲଦି କି ସିଝିଯିବ ବୋଲି ହେଲେ ବି ଯେଉଁ ଖୋଲା ପାତ୍ରରେ ଯେଉଁ ରନ୍ଧା ଖାଇବା ତା'ର ଗୋଟେ ଅଲଗା ଟେଷ୍ଟ ଆପଣମାନେ ଟ୍ରାଏ କଲେ ଜାଣିପାରିବେ ତ ମୋ ତରଫରୁ ଆପଣଙ୍କୁ ରିକ୍ୱେଷ୍ଟ କରୁଛି ଆପଣ ନିହାତି ଭାବରେ ଖୋଲା ପାତ୍ରରେ ଖାଇବା ଟ୍ରାଏ କରନ୍ତୁ